ପରିବର୍ତ୍ତନ ଜଳ ବାୟୁ ଆମ ଅଞ୍ଚଳକୁ ଆମର ଏଇ ଜଙ୍ଗଲିଆ ଅଞ୍ଚଳ ପାହାଡ଼ିଆ ଅଞ୍ଚଳ ପଥୁରିଆ ଅଞ୍ଚଳ ଏଥି ମଧ୍ୟରୁ ଆମର୍ ପାଣିର ଅସୁବିଧା ଯାହା ଆମର୍ ବର୍ଷା ପାଣିରେ ସେହି ଚାଷ ହୁଏ ଆଉ ବର୍ଷା ନହେଲେ ଆମର ଏଇଠି ମରୁଡ଼ି ପଡ଼େ କଠିନ ହୁଏ ଏଇଠି ବହୁତ ଶୀତ ବି କୂଆପଥର ବି ବର୍ଷା ହୁଏ ଥ ବେଳେବେଳେ ଅନେକ କିଛି ଆମର ଏଇଠି ପ୍ରତିବନ୍ଧକ ଆମ ମୁକାବିଲା କରୁଅଛୁ ବହୁତ କ୍ଷତିରେ ରହୁଛୁ ଏଇଠି ଆମର ମରୁଡ଼ି ବି ସବୁବେଳେ ମରୁଡ଼ି ହୋଇଥାଉଛି ଆମ ଚାଷୀ ଭାଇମାନେ ଅନେକ କିଛି ସମସ୍ୟାରେ ରହୁଛନ୍ତି ଆମର୍ ଚାଷ କରି ପାରୁନାହାନ୍ତି ମେନ୍ ଜିନିଷ ଆମ ପାଖରେ ପାଣି ନାହିଁ ଆମେ ପାହାଡ଼ିଆ ଅଞ୍ଚଳର ଲୋକ ଆମର ପଥୁରିଆ ଅଞ୍ଚଳ ଯାହା ଶୀତ ଦିନର ଥଣ୍ଡା ଟାଇମରେ ଆମେ ଏଇ ଶାଗ ମୁଗ ଟିକିଏ ଟିକିଏ ବିରି କୋଳଥ କ'ଣ କ'ଣ କରିଥାଉ ଆଉ ପ୍ରଥମରତଃ ଆମର ଏଇଠି ପାଣି ଦରକାର ଧାନ ଶାଷ ପାଇଁ କିମ୍ବା ମଣ୍ଡିଆ ଶାଷ ପାଇଁ ଯେକୌଣସି ପାଇଁ ଆମର ଏଇଠି ପାଣି ନାହିଁ ସେଥିପାଇଁ ଆମେ ବହୁତ ସମ୍ମୁଖୀନର ଅସୁବିଧା ହେଉଛୁ କୃଷକମାନେ ମୁଣ୍ଡରେ ହାତ ଦେଇ ଗଲେଣି ଅନେକ କାହାର ଧାନ ବିଲରେ ବି ପାଣି ନଥିବ ବୋଲି ସେମାନେ ହଇରାଣ ହେଉଛନ୍ତି କି ଧାନ ମାରୁଆ ହୋଇଯାଇଥିବ କି ନାହିଁ ଯେକୌଣସି ପନିପରିବା ରୋଇଥିବେ ଏଇଠି ପାଣି ନାହିଁ କି ଜଦି ତ ସେମିତି ପାଣି ଆସେ ବନ୍ୟା ହୋଇଯାଏ ବାତ୍ୟା ହୋଇଯାଏ ସବୁଯାକ ମାଡ଼ିକି ଭାସିଯାଏ ସବୁ ଜିନିଷ ଆମର ଭସେଇ ନିଏ ଏସବୁର ବହୁତ କିଛି ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ ଏଇଠି